କ'ଣ ସବୁ ଭଲ କ'ଣ ସବୁ ଅଛି ତମ ଦୋକାନରେ ମୁଁ ତ ସବୁବେଳେ ତୁମ ଦୋକାନରୁ ସାମାନ ନେଉଛି କ'ଣ କ'ଣ ନୂଆ ସାମାନ ଆସିଛି ଲିପିସ୍ଟିକ ନେଲପଲିସ ଏନ୍ତା ସବୁ ଆଣିଛନ୍ତିନା ଆମ ଗାଁରେ ଏତେ ଲୋକ ନାଇଁ କିଣିବା

କେଉଁଟା ନେଲେ ଯେ ବିକ୍ରି ହେବ ଭଲ କିଣିବେ ଲୋକମାନେ ହଁ ଉଁ ନେଲପଲିସ ଲିପିସ୍ଟିକ ଆଉ ସେମିତି ସାମାନ ଯାକ ମେହେନ୍ଦି ଆଣିଛ କାନ ଫୁଲ ତାପରେ ପାଉଡ଼ର ଉଁ ସେଣ୍ଟ ସୁନଟିନ ସେଣ୍ଟ ଆଉ ମୋ ଦୋକାନ ହଁ ମୋ ଦୋକାନରେ ତ ସବୁ ଜିନିଷ ଦରକାର ନା ଝିଅମାନେ ଏବେ ନାଲି ଲିପିସ୍ଟିକ ବେଶୀ ୟୁଜ କରୁଛନ୍ ଦେବ ଡର୍ଜନ କରିଦିଅ

ମୋତେ ନେଲପଲିସ ଆଉ ମେହେନ୍ଦି ଆ ଟିକିଲି ହେୟାର ବ୍ୟାଣ୍ଡ

ଏଉଡ଼ା ଗାଁରେ ବିକ୍ରି ହେଉଛି ନା ନେଲେ ଭଲ ବୋଲିକି ତ ସେ ଆଉଛନ୍ତି ମର ମୋ ଦୁକାନେକେ ହଉ ତାହାଲେ ମୋତେ ସୁବିଧାଟା ଅଛି